ହଁ କିଛି ନାହିଁ ସେମିତି ବସିଛି

ଦୋକାନ ହାଲ୍ଚାଲ୍ ସବୁ ଠିକ୍ଠାକ୍ ଭଲ ଅଛି ନୂଆ ନୂଆ ଫଳ ଏବେ ସାବିତ୍ରୀକୁ ସେ ଆପଲ୍ ଆସିଥିଲା ସପୁରି ଅଙ୍ଗୁର ନାସପାତି କଦଳୀ ପଇଡ଼ ଯାହା ପୂଜା ସାମଗ୍ରୀ ପୂଜା ପାଇଁ ଯାହା ଆସିଥିଲା ଫଳମୂଳ ସବୁ ଆସିଛି ଅଛି ଫଳ ଅଛି ଡାଳିମ୍ବ ଅଛି ସପେଟା ଅଛି ନାସପାତି କମଳା ଅଛି ଆଉ କି ଫଳ ସେ ସେପେଟା ଯେଉଁଟା ଅଛି ଡାଳିମ୍ବ ଅଛି କମଳା ବି ଅଛି ଅଙ୍ଗୁର ନାସପାତି ତରଭୁଜ ହଁ ଭଲ ଭଲ ହେଇଛି ହଁ ଭଲ ହେଇଛି ଆଉ ସାବିତ୍ରୀ ବ୍ରତକୁ ତ ସେତେବେଳକୁ ଫଳ ରେଟ୍ ତ ପୁରା ହାଇରେ ଥିଲା ଏବେ ଟିକେ ଦରଟା ଟିକେ କମିଛି ଆଉ ବିକ୍ରି ତାର ତ ଯେତିକି ରେଟ୍ ଅଛି ସେଇ ଅନୁସାରେ ତ ଆମେ ଆଣିଲେ ଯାର ତାର ଦୁଇ ଗୁଣ ଟିକେ ଅଧିକ କରିକି ବିକିବାକୁ ପଡ଼ୁଛି ଲାଭ ଅଛି ଆଉ ତମ ଦୋକାନ ହାଲଚାଲ କେମିତି ଫଳ ବେପାର କେମିତି ହେଲା ସାବିତ୍ରୀ ବେପାର କେମିତି କ'ଣ ହେଲା କେମିତି ଲାଭ ହେଲାନି ଓହ ତମେ କେମିତି ଆଣିଲ ଦୂରରୁ ଆଣିଲ ତାକୁ ରଖିବା କଥା ନା ସାଇଜ୍ରେ ଆଉ ପଚିଗଲେ ଯିବ କି ଆଉ ଭଲ ଜିନିଷ ଦେଲେ ସିନା ଲୋକ ନେବେ ଭଲ ଥିବ ବୋଲି ଓହ ଆଉ ଦେଖିବା ନେକ୍ସଟ୍ ଟାଇମ୍ ଗଲେ ଟିକେ ଭଲ୍ସେ ଦେଖିକି ଆଣିବ ଯେମିତି ଫଳ ବି ଭଲ୍ସେ ରହିବ ସବୁ ଆଉ ସେଇଟା ନହେଲେ ବେପାର କେମିତି ହେବ ଆଉ ନିଜର ଲସ୍ ହେବ ନା ମୁଁ କହିଦେବି କେଉଁ ଜାଗାରେ ଆମେ ଯିବା ଧରିକି ଆସିବା ଜିନିଷ ତମେ ସେ ବେଶି ଯେତିକି ଆଣିବ କେୟାରଫୁଲି ଆଣିବ ଜିନିଷ ଗୁଡ଼ା ସାଇଜ୍ରେ ରଖିବ ସେମିତି ଆଉ ଜିନିଷ ଯଦି ପଚା ପଚି ଆସୁଛି ଯିବ କି ଜିନିଷ ଯିବନି ନା ତାକୁ ଭଲ ସେ ଆଣିକି ରଖିବ ଜାଗ୍ରତ କରିବ ସେମିତି ପୁରା ଆଉ ହଁ ହଁ ହଁ ହଁ ଏବେ ମୁଁ ଆଣୁଛି ହଁ ତାର ତ କିଲୋ ହିସାବରେ ରେଟ୍ ଅଛି ତାର କିଲୋ ଅଛି କୋଡ଼ିଏ ହଁ ଯାହାହେଲେ ସେ ଗୋଟେ ତରଭୁଜରେ କିଲୋ ତ ଚାରି ପାଞ୍ଚ ନିହାତି ତିନି ଚାରି ଥାଉଛି ଗୋଦାମରେ ସେଇଠୁ ଆଣିଲେ ତ ତାର ଯେତିକି ଥାଉଛି ମାକ୍ସିମମ୍ ତ ଦଶ ଥାଉଛି ତମେ ଆଣିବ ତାର ଟିକେ ଯାହାହେଲେ ଦୁଇ ଗୁଣ କରିକି ଅଧିକ କରିକି ଆଣି ତମେ ଲାଭ ବି କାଢ଼ିବାର ଅଛି ସେଉ ରେଟ୍ ଅଛି ତିନିଶହ ହଁ ହଁ ତିନିଶହ ଅଛି ଭଲ ଯେଉଁଟା ତିନିଶହ ରହୁଛି ତାର ମିଡ଼ିଅମ୍ ଯେଉଁଟା ଦୁଇଶହ ଦେଢ଼ଶହ ରହୁଛି ଲାଭ ପାଇଁ ତ ଯାହାହେଲେ କରିବାକୁ ପଡ଼ିବ ଆଉ ଏକ ଦୁଇ ତ ନିହାତି କରିବାକୁ ପଡ଼ିବ ଆଉ ଆଉ ତମେ ଆଣିବ ବୋଲେ ତମକୁ ଆମେ ଯାହାହେଲେ ବି ଗୋଟେ ସେଇ ଆକାରରେ ଯାହାହେଲେ ବି ଦୁଇ ତିନି କମାଇକି ଦେବା ନା ଆମେ ତମେ ତମର ଯେତିକି ଲାଭ ଆକାରରେ ବିକି ପାରିବ ଫ୍ରେଶ୍ ଅଛି ଆ ଆମର ଅଙ୍ଗୁରୁ ନାସପାତି ଡାଳିମ୍ବ ଅଛି ସପୁରି ଅଛି ଯେ ସେଇଟା ଅଧା ସଢ଼ି ଯାଇଛି ଖରାକୁ ଆଉ ଏବେ ତରଭୁଜ ସିନା ଖାଇ ସପୁରିଟା ରହୁଛି ଯେ ଭଲ ରହୁନି

ହଁ ହଉ ଠିକ୍ ଅଛି